ହଁ ମୁଁ ପାଇକାରୀ ବଜାର ବିଷୟରେ ଜାଣିଛି ସେ ଗୁଡ଼ିକ ହେଲା ରାସ୍ତାକଡ଼ରେ ଯେଉଁ ଛୋଟ ଛୋଟ ଛୋଟ ମୋଟ ଦୋକାନ ପକାଇକି ଯେଉଁ ଖୁଚୁରା ବ୍ୟବସାୟ ଅଳ୍ପ ଅଳ୍ପ କିଛି ଜିନିଷ ବିକି ଯେଉଁ ବ୍ୟବସାୟ କରୁଛନ୍ତି ମନେକର କିଛି କିଏ କେତେ ଲୋକ ପନିପରିବା ଚାଷ କରୁଛନ୍ତି ସେହି ପନିପରିବା ଚାଷକୁ ରାସ୍ତାକଡ଼ରେ ଆଣିକି ଅଳ୍ପ ଅଳ୍ପ କରିକି ବିକୁଛନ୍ତି ତାକୁ ଆମେ କହିବା ଖୁଚୁରା ବା ପାଇକରୀ ବଜାର କିନ୍ତୁ ଆଜିକାଲି ଲୋକ ମାନେ ଶିକ୍ଷିତ ହୋଇଗଲେଣି ସେମାନେ ଭାବୁଛନ୍ତି ଆମେ ଅନଲାଇନ୍ ଦ୍ଵାରା ଆମେ ସବୁ ଜିନିଷ ମାନେ ଆଳୁ ବାଇଗଣ କୋବି ସବୁ ଅର୍ଡ଼ର କରିବୁ କିନ୍ତୁ ପରେ ସେ ଯେଉଁ ଜିନିଷ ଦେଖାଉଛି ସେ ଜିନିଷ ସେ ସବୁ ଆଉ ଯେମିତି ଗୋଟିଏ ମାନେ କୃଷକ ସାଙ୍ଗେ ସାଙ୍ଗେ ଆଣିକି ବିକ୍ରି କରିବ ଗୋଟିଏ ରୋଡ଼ ସାଇଡ଼୍ରେ କିନ୍ତୁ ଆମେ ଅନଲାଇନ୍ରେ ଯଦି ଆମେ କୌଣସି ଜିନିଷ ପନିପରିବା କିଣିବା ତାହେଲେ କେବେ ଆମେ ସବୁଜ ପରିବା ବା ସତେଜ ପନିପରିବା ଆମେ ପାଇ ପାରିବାନି ନିହାତି ଭାବେ ସେଣେ ଗୋଟିଏ ଗୋଟିଏ କ'ଣ ନାହିଁ ଖରାପ ଆସିଥିବ ତ ଦୟାକରି ଏମିତି କେହି କୌଣସି ଗ୍ରାହାକ କରନ୍ତୁ ନାହିଁ ପରିଶ୍ରମ ପଡ଼ୁ ପଛକେ ଆମେ ରାସ୍ତା କଡ଼ରୁ କିଣିବା ପଛକେ ଛୋଟ ମୋଟ ଦୋକାନରୁ କିନ୍ତୁ ଅନଲାଇନ୍ରେ କୌଣସି ସବୁଜ ପନିପରିବା କିଣନ୍ତୁ ନାହିଁ କାରଣ ବହୁତ ନଷ୍ଟ ହୋଇପାରେ